ମୋତେ ଫଟୋ ଉଠେଇବାକୁ ବହୁତ ଭଲ ଲାଗେ ମୁଁ ଫଟୋ ଉଠେଇବାକୁ ଗୋଟିଏ ଦିନ ଚିତ୍ରକୁୁଣ୍ଡା ରେ ଯାଇଥିଲି ସେଇଠି ଝରନା ବାଘ ଭାଲୁ ଇତ୍ୟାଦି ପ୍ରାକୃତିକ ଜିନିଷ ଦେଖିଥିଲି ମୋତେ ଫଟୋ ଉଠେଇବାକୁ ଅତ୍ୟନ୍ତ ଭଲ ଲାଗୁଥିଲା ଫଟୋଟିଏ ଭଲ ଆସୁଥିଲା ସାଙ୍ଗସାଥି ମିଶି ବହୁତ ଏନ୍ଜୟ କଲୁ ଝରନାରୁ ମାଛ ବେଙ୍ଗ ସବୁ ଇତ୍ୟାଦି ଦେଖିଛି ବହୁତ ଭଲ ଲାଗିଲା ମୁଁ ମୁଁ ନୂଆ ଫୁଲଟିଏ ଦେଖିଥିଲି ତା'ର ଫଟୋ ଉଠେଇଲି ପାନି ଧରିକି ସାଙ୍ଗ ସହିତ ଖେଲିଥିଲି